ହଁ ହ୍ୟାଲୋ

କେଉଁ ସେଟ ନେବେ କେଉଁ ମୋବାଇଲ ହଁ ଏବେ ନୂଆ ଆସିଛି ରିଅଲ ମି ନାଇନ ପ୍ରୋ କେଉଁ ସେଟ ନେବେ ସେହି ସେଟ ଟା ଭଲ ପଡ଼ିବ ରିଅଲ ମି ନାଇନ ପ୍ରୋ ଟା ଭଲ ପଡ଼ିବ ନୂଆ ମୋବାଇଲ କ'ଣ ନେବେ କହୁନାହାନ୍ତି ତମର କେଉଁଟା ଚୟସ ଭଲ ଭଲ ଲାଗୁଛି କୁହ କୁହନ୍ତୁ

ଆଚ୍ଛା ରିଅଲ ମି ନେବେ ନା ଭିବୋ ନେବେ ନା ଓପୋ ନେବେ ନା କ'ଣ କେଉଁଟା ଭଲ ଲାଗେ ତମକୁ ମାନେ ରିଅଲ ମି ଟା ସାମସଙ୍ଗ ଭଳିଆ ହ୍ୟାଙ୍ଗ ହେବ ରିଅଲ ମି ଟା ଭଲ ରିଅଲ ମି ଫାଇଭ ଶୁଣନ୍ତୁ ରିଅଲ ମି ଏବେ ମାର୍କେଟ ରେ ରିଅଲ ମି ଚାଲିଛି ଏବେ ବାହାରିଛି ବି ନୂଆ ମଡ଼େଲ ରିଅଲ ମି ନାଇନ ପ୍ରୋ ବି ବାହାରିଛି ଏବେ ତାର ବି ସବୁ କ୍ୟାମେରା ତାର ବେଟ୍ରି ପାଞ୍ଚହଜାର ସବୁ ଭଲ ଅଛି ତା ଷ୍ଟାଣ୍ଡାଡ଼ ବି ଭଲ ତା ହ୍ୟାଙ୍ଗ ହେବାର ନାଇଁ ରିଅଲ ମି ମାର୍କେଟ ରେ ଏବେ ଚାଲିଛି କ'ଣ କହୁଛନ୍ତି ଦିନକୁ ତ ତମ ରିଚାର୍ଜକୁ ଦେଖିକି କେତେ ଜିବି ଆସିବ ଆଉ ହଁ ରିଚାର୍ଜ କୁ ଦେଖିକି ମାନେ ସେ ମାନେ ତମ ଏମବି କେତେ ଆସିବ ଦେଢ଼ ଜିବି ଆସିବ କି ଟୁ ଜିବି କି କିଏ ତମ ରିଚାର୍ଜ କୁ ଦେଖିକି ତମ ଆସିବ ନା ଆଉ

ସବୁ ଭଲ ଅଛି ସବୁଠୁ ଭଲ ଅଛି କ୍ୟାମେରା ସିଷ୍ଟମ ଭଲ ଅଛି ଓପୋର ନହେଲେ ଭିବୋ କ୍ୟାମେରା ଭଲ ରିଅଲ ମି ର ବି ଭଲ ଅଛି କ୍ୟାମେରା ରିଅଲ ମି ଅଛି ଚଉଷଠି ଜିବି ମେମୋରୀ ତାପରେ ପାଞ୍ଚହଜାର ଏମ ଏଚ ବେଟ୍ରି ବେଟ୍ରି ଚାର୍ଜ ରଖିବ ପାଞ୍ଚହଜାର ଏମ ଏଚ ତାପରେ ସ୍କ୍ରିନ୍ ଅଛି ସିକ୍ସଟି ସିକ୍ସ ଇଞ୍ଚି ତାର ସ୍କ୍ରିନ୍ ବଡ଼ ଉପର ସ୍କ୍ରିନ୍ ଟା ଓସାରଟା ଲମ୍ବା ଓସାର ସିକ୍ସଟି ସିକ୍ସ ଅଛି କ'ଣ କହୁଛନ୍ତି କେଉଁଟା ତମକୁ ଭଲ ଲାଗୁଛି ମୁଁ କହିଲି କେଉଁଟା ନେବେ କୁହନ୍ତୁ ଭିବୋଟାର ଅଛି ବାହାରିଛି ଏବେ ବାହାରିଛି ଏବେ ବାହାରିନି ଭିବୋର

ଯୋଡ଼ାଏ ବାହାରିଥିଲା ଏବେତ ଯେଉଁଟା ବାହାରିନି ଯେଉଁଟା ବାହାରିଥିଲା ସେହିଟା ଅଛି ଏବେ ଚାଲିଛି ବାହାରିବ ଆଗୁକୁ ଆହୁରି

ହଁ ଆଜ୍ଞା ଠିକ୍ ଅଛି ଆଜ୍ଞା